ହଁ ମୁଁ ଆଉ ମୋ ପରିବାରର ସମସ୍ତେ ବଗିଚାରେ କାମ କରିବା ପାଇଁ ବଗିଚାରେ କରିବା ପାଇଁ ବହୁତ ଭଲ ପାଆନ୍ତି ମୋ ସ୍ଵାମୀ ପୁଅ ବୋହୁ ଝିଅ ସମସ୍ତେ କରିବାକୁ ଭଲ ପାଆନ୍ତି କାହିଁକି ମୁଁ ପ୍ରତିବର୍ଷ ନଡ଼ିଆରୁ ପାଞ୍ଚ ହଜାର ନଡ଼ିଆ ପାଏ ଦଶ ପଚାଶ କାନ୍ଦି କଦଳୀ ପାଏ ଆମ୍ବ ପଣସ ସବୁ ପନିପରିବା ସେଇ ବଗିଚାରୁ ପାଇଥାଏ ଆଉ ମୁଁ ଖାଇବା ସହିତ ଘରର ଖର୍ଚ୍ଚ ମଧ୍ୟ ତୁଲେଇଥାଏ ବିକ୍ରି ବଟା କରି ବାହାର ବଜାରକୁ ନେଉ ବିକ୍ରି ବଟା କରୁ ସେଥିରୁ ପଇସା ଉପାର୍ଜନ ହୁଏ ସେଇଟା ଆମ ପରିବାର ପାଇଁ ବହୁତ କାମରେ ଆସିଥାଏ